ଆମ ଅଞ୍ଚଳରେ ସାଧାରଣତଃ ଦୋଳ ପୂର୍ଣ୍ଣିମା ବା ଦୋ ହୋଲି ସମୟରେ ଦହି ହାଣ୍ଡିର ଏକ ବହୁତ ଉଚ୍ଚରେ ଗୋଟିଏ ଛୋଟ ମାଠିଆର ଦହି ହାଣ୍ଡି ବନ୍ଧା ଯାଇଥାଏ ଏବଂ ସମସ୍ତ ଲୋକ ବହୁତ ପଚିଶରୁ ତିରିଶ ପିଲାମାନେ ସେଠି କାନ୍ଧରେ କାନ୍ଧ ଦେଇକି ଠିଆ ହୁଅନ୍ତି ଏବଂ ଜଣେ ତାଙ୍କ ଭିତରୁ ଚଢ଼ିକି ସେ ଦହି ହାଣ୍ଡିକୁ ଭାଙ୍ଗିଥାଏ ଏବଂ ଗୀତ ଓ ନାଚ ମଧ୍ୟ ହୋଇଥାଏ